ମୁଇଁ ଦୁକାନ୍ ଗୋଟ୍ କେ ଯାଇଥିଲି ଯେ ମୋ କୋ ପାଞ୍ଚ କମ୍ପାନୀ ପାଞ୍ଚଟା କମ୍ପାନୀ ହେଡ଼ଫୋନ୍ ଦେଖାଇଲା ଯେ ସେ ଭିତରୁ ଭଲ୍ ଦିଶୁ ଥିଲା ନା ମୁଇଁ ହେତ୍ କି ବେଲେ ଏମ୍ତି କି ବେଶୀ ଭିତରେ କେ ବେଶୀ ଡିଟେଲସ୍ ବି ଚେକ୍ ନାଇଁ କରି ଆଣ୍ଲି ଚାଲ୍ଲା ବେଶୀ ଦିନ୍ ବଲେ ଚାଲ୍ଲା ନା ବଡ଼େ ଦିନ୍ ଚାଲ୍ଲା ତାପରେ ମଝିରେ ଏନ୍ତା ହେଲା କି ବୋ ୱାନ୍ ସାଇଡ଼୍ ଗୋଟେ କାନଟା ହାଙ୍ଗ୍ ବାଜୁଥିଲା ତାପରେ ଭଲ୍ ସେ ଚେକ୍ କରି ଦେଖିଲି ଏଇଟା ଧରି ଧୁରା ଦେଖ୍ଲି ଯେ ଧରିଲେ ହ୍ୟାଣ୍ଡ ବାଜି ଥିଲା ତାପରେ ଏନ୍ତା କେତେ ହେଲେ ଧର୍ବୋ ହାତ୍ ଦୁକ୍ତା ହାତ୍ ବଥା ହବା ସେଥିଲାଗି ହାତ୍ ଛାଡ଼ି ଦେଲେ ଯେ ଗୁଟେ ସାଇଡ଼ ହାଙ୍କ୍କାଉଣ୍ଟ ହଉଥିଲା ତାପରେ ଚାଲ୍ଲା ଦୁଇ ଚାରି ଦିନ୍ ପୁରା ତାପରେ ଟୋଟାଲି କାମ୍ ନେଇ କରିନେ ସେଥିର୍ ଲାଗି ନେଇ ଦେଖି କରି ନାଇଁ ଆଣ୍ବାର୍ କଥା ଭଲ୍ସେ ଦେଖ୍ବୋ ଆର୍ ଆଣ୍ବୋ କାଁ ଯେ ଏଇଟା ଆମର ଟେକ୍ନୋଲୋଜି ଜିନିଷ୍ ମାନଙ୍କେ ବିଶ୍ୱାସ ନାଇଁ କରିବେ କି ନାଇଁ କି ହାନ୍ କହିଁବି ଆଉ ଦେଖିଁ ଦୁଖାଁ କର୍ ଆନବର୍ ଆରୁ ସବୁ କିଛି ଚେକ୍ ଚୁକା କର୍ବାର୍ ଆଣିବ